ହ୍ୟାଲୋ ହଁ ହଁ କୁହନ୍ତୁ ଆଜ୍ଞା

କେବେ ବୁକିଂ କରିଥିଲେ ଆଜ୍ଞା କାଲି ବୁକିଂ କରିଥିଲେ ଆପଣଙ୍କ ପାଖକୁ ନାହିଁ ପହଞ୍ଚିବାର୍ କାଲି ଓହୋ ହୋ ହୋ ବୋଲେ ଠିକ୍ ଅଛି କାଲି କାଲି ପର୍ ଦିନ ଆଡ଼େ ପହଞ୍ଚିଯିବ ଆଜ୍ଞା କେମତି ଚଲ୍ବ ବୋଲେ ଦେଖନ୍ ସମ ସବୁ ଜାଗାକେ ଆମେ ପହଞ୍ଚୁଛୁ ସବୁ ଜାଗାକେ ଯାଉଛୁ ସବୁ ଆଡ଼େ ଦଉଛୁ ଆପଣ କେ କେମତି ନାଇଁ ପହଞ୍ଚିବ ବୋଲି କହୁଛନ୍ ଡେଲିଭେରି ଚାର୍ଜ୍ ଟା ଆମେ ନେଉଛୁ ଶହେ ଟଙ୍କା ନାଇଁ ଆଜ୍ଞା ଦେଖନ୍ ଆମେ ବହୁତ କଷ୍ଟରେ ତ ମାନେ ନେଇକି ଯାଉଛୁ ତେଲ ପାଣି ପୁଡ଼ାଇକିରି ନିଜ ହିସାବରେ ନେଇକିରି ଆପଣଙ୍କର ଘରେ ପୁରା ଡାଇରେକ୍ଟ ପହଞ୍ଚାଇ ଦେଉଛୁ ସେଥିଲାଗି ବୋଲିକିରି ଶହେ ଟଙ୍କା ନେଉଛୁ ତାପରେ ମାଲିକ୍ ଯେନ୍ତା କହୁଛନ୍ ଆମେ ସେହି ଅନୁସାରେ କାମ କରୁଁଛୁ ଗ୍ୟାସ୍ ରେଟ୍ ଏବେ ହଜାରେ ପଚାଶ୍ ଟଙ୍କା ଅଛି

ଡେଲିଭେରି ଚାର୍ଜ୍ ଟା ଦେଖ ଆମେ ଘର୍ କେ ଯେନ୍ତା ପହଞ୍ଚାଇ ଦଉଁଛୁ ସେହିଟା ତାମାନେ ତ ତେଲ ଖର୍ଚ ଟା ତ ନେବାକ ପଡ଼୍ବା ଏକ୍ସଟ୍ରା ସେଥିଲାଗି ମାଲିକ୍ ସେହିଟା କହିଛନ୍ ଆମକୁ ସେ ଅନୁସାରେ ଆମେ ତାଙ୍କର୍ ହିସାବରେ କାମ କରୁଁଛୁ କାଠ ବଲି ଯାଉଛି କାଠ ତ ସବୁ ଜାଗାରେ କାଠ ଦେଖ କୋଇଲା ଦେଖ ସବୁ ଯେନ୍ତା କେନ୍ ଆଜିକାଲି ଜାଳୁଛନ ସବୁ ତ ରେଟ୍ ହେଲାନି କୁଁୱିଟୱାଲ ଦାରୀଆ ବିକ୍ରି ହେଉଛି ସେହିଟା ବି ତ ରେଟ୍ ହେଉଛି କେନ୍ତା ରେଟ୍ ନାଇଁ ହେବା ସବୁ ସେ ଏକା ଟା ପଡ଼ିଯାଉଛି ଆର ଟି ଆର ଆରା କ'ଣ କର୍ମା ହେନ୍ତା ତ କରାହଉଛି ସମସ୍ତେ ଦଉଛନ୍ ଯେନ୍ତା ଦେବ ସେହିଟା କାଇଁ କର୍ମା କମ୍ପଲେନ୍ କଲେ କାଣ ହେବ ଆଜ୍ଞା ଦେଖନ୍ ଆମେ ଯେନ୍ ଏହିଟା ଏତେ କଷ୍ଟରେ ନେଇକେ ଯାଉଁଛୁ ମାଲିକ୍ କେ କହମା ତାପରେ ତମକୁ କିଛି ଟିକେ କରିକି କନ୍ଫର୍ମ୍ କରିକି ଦମା ହେଲା ହଁ ଠିକ୍ ଅଛି ଯଦି ସେମାନେ କହୁଥିଲେ ଦେଖ ନେଇକି ଯିବୁ ତମେ ଯଦି ଦେବ ପଚାଶ୍ ଟଙ୍କା ଆର କାଣା ଅଛି